କର୍କଟ ହୃଦରୋଗ ଭଳି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସୁବିଧା ଅଛି କାହିଁକି ନା ଆଜିକା ଯୁଗରେ ବିଭିନ୍ନ ରୋଗର ନିରାକରଣ ତା ସହିତ ପରୀକ୍ଷା କରିବା ନିରୀକ୍ଷା କରିବା ଏବଂ ତାହାର ନିରାକରଣ ପାଇଁ ବିଭିନ୍ନ ଯନ୍ତ୍ରାଂଶୟ ଅସ୍ତ୍ରୋପ୍ରଚାର ମାଧ୍ୟମରେ ତଥା ଔଷଧ ର ଉପଚାର ମାଧ୍ୟମରେ ରୋଗୀ ନିରା ରୋଗର ନିରାକରଣ ହୋଇପାରୁଛି ଯେଭଳି କେମୋ ଫିଜିଓଥେରାପି ଡାୟାଲିସିସ୍ ମାଧ୍ୟମରେ ଏହାର ନିରାକରଣର ସୁବିଧା ରହିଛି